ବିଜ୍ଞାନର ଉପଯୋଗ କରିବା ଆମେ ବହୁତ କିଛି ଲାଭ ପ୍ରାଦାନ ଲାଭ ପାଉଛନ୍ତି ବିଜ୍ଞାନ ଆମର ଜିନିଷକୁ ସହଜ ଏବଂ ସରଳ କରିପାରୁଛି ଯେଉଁ ଯେଉଁ କାମ କରିବାକୁ ଆମକୁ ବହୁତ ସମୟ ଲାଗୁଥିଲା ବର୍ତ୍ତମାନ ବିଜ୍ଞାନ ଯୋଗୁଁ ସେଇ ଜିନିଷଗୁଡ଼ିକ ସହଜ ଏବଂ ସରଳ ଉପାୟରେ ହୋଇପାରୁଛି ବିଜ୍ଞାନ ଆମର ସବୁ ସବୁ କ୍ଷେତ୍ରରେ ଦରକାର ବିଜ୍ଞାନ ପାଇଁ ଆଜି ଆମ ଦେଶର ଉନ୍ନତି ହୋଇଛି ବିଜ୍ଞାନକୁ ବ୍ୟବହାର କରି ଆମେ ଗାଡ଼ିରେ ବସିକିରି ଯାଇପାରୁଛନ୍ତି ବିଜ୍ଞାନକୁ ବ୍ୟବହାର କରିକି କମ୍ ସମୟ ମଧ୍ୟରେ ସପିଂ ମଲ୍ରୁ ସାମାନ୍ କିଣିପାରୁଛନ୍ତି ବିଜ୍ଞାନକୁ ବ୍ୟବହାର କରିକି କେତେ ଦୂର ଥିଲେ ମଧ୍ୟ ଆମେ ଆର ସମ୍ପର୍କୀୟ ବନ୍ଧୁବାନ୍ଧବ ଓ ପରିବାର ଜନଙ୍କୁ ସହଜରେ ଦେଖିପାରୁଛନ୍ତି ବିଜ୍ଞାନ ଆମର କାମକୁ ସହଜ ଏବଂ ସରଳ କରିବାର ଗୋଟିଏ ନୂଆ ରୂପାନ୍ତରଣ ବିଜ୍ଞାନ ହେଉଥିବାର ବିଜ୍ଞାନର ଉପଯୋଗ କରି ଆମେ ବହୁତ କିଛି ଜିନିଷ କରିପାରିବା ଉପଯୋଗ କରି ଆମେ ପେମେଣ୍ଟ୍ଗୁଡ଼ିକୁ ସହଜ ଆମ ସରଳ ଉପାୟରେ ପଠାପଠି କରିପାରିବା ବିଜ୍ଞାନ ଉପାୟଗୁଡ଼ିକରେ ଆମେ ଟିକେଟ କାଟି ଟ୍ରେନ୍ରେ ଯାତାୟାତ କରିପାରିବା ହୋଟେଲ୍ ବୁକିଂ କରିପାରିବା ଏବଂ ବିଜ୍ଞାନକୁ ବ୍ୟବହାର କରି ବ୍ୟାଙ୍କ୍ ର କୌଣସି ବି କାମ ଆମେ ସହଜ ଏବଂ ଜଲ୍ଦି କରିପାରିବା ବିଜ୍ଞାନ ଦ୍ୱାରା ଆମର ବହୁତଗୁଡ଼ିକ କାମ ଯେଉଁଟାକି ବହୁତ ସମୟ ଲାଗିଥାଏ ସେଇ କାମ ଗୁଡ଼ିକ ଅତି କମ୍ ଏବଂ ଅଳ୍ପ ସମୟ ମଧ୍ୟରେ ହୋଇପାରେ